ଭାଇ କାଲି କ'ଣ ପାଇଁ ମର୍ଣ୍ଣିଂ ପାଇଁ ଆସିନଥିଲ କି ଆଉ ଅଳ୍ପ ଆଉ ଅଳ୍ପ ସମୟ ରହି ପଳେଇଲେ ସେଥିପାଇଁ ମୁଁ ପଚାରୁଥିଲି ହଁ ଟିକେ କାମ ଥିଲା ତ ଦେଖିବା କାହାକୁ ଭୋଟ୍ ଦେବା ବିଜେଡ଼ିକୁ ଦେବା ନା ବିଜେପିକୁ ଦେବା ଏଇନା ତ ଲୋକସବୁ ବିଜେପି ପାଖରୁ ଖାଇଦେଉଛନ୍ତି ପଇସା କଂଗ୍ରେସ ପାଖରୁ ଖାଇ ଦେଉଛନ୍ତି ବିଜେଡ଼ି ପାଖରୁ ଖାଇଦେଉଛନ୍ତି ଦେଲା ବେଳକୁ ଜଣଙ୍କୁ ଦେଇଦେଉଛନ୍ତି ସେଥିପାଇଁ ଗାଁରେ ବହୁତ ଏଇନା ଝଗଡ଼ା ଝାଟି ହେଉଛି ସେଥିପାଇଁ କାଲି ଜଲ୍ଦି ପଳେଇଥିଲି ଘରକୁ ଆମେ ଆଉ କ'ଣ ଏକା ବୁଝିଗଲେ ହେଇଗଲା କି ସବୁ ପୁଣି ବୁଝିବା ଦରକାର ନା ଆଉ ଆ ତମେ କାହା ପାଖରୁ ପଇସା ଖାଇଛ ସେ ପା ଘରେ ଘରେ ଆସି ପଇସା ବାଣ୍ଟୁଛି ଘରେ ଘରେ ପଇସା ବାଣ୍ଟୁଛନ୍ତି ଜିନିଷ ବାଣ୍ଟୁଛନ୍ତି କହୁଛନ୍ତି ଭୋଟ୍ ଦିଅ ହଉ ଭାଇ ହଉ ଭାଇ କାଲି ହଉ ଭାଇ ରଖୁଛି କାଲି ପାର୍କ୍କୁ ଆସ କଥା ହେବା ଆଉ ଆସ କାଲି